ମୁଁ ଭାବୁଛି କି ଭାରତରେ କଳାକାରମାନଙ୍କୁ ଯଥେଷ୍ଟ ଗୁରୁତ୍ତ୍ୱ ଏବଂ ସୁଯୋଗ ଦିଆଯିବା ନିହାତି ଦରକାରେ ଦିଆଯାଉଛି ଏବଂ ଦିଆଯାଉଛି କିନ୍ତୁ ଆହୁରି ଅଧିକ ଗୁରୁତ୍ତ୍ୱ ବା ଆହୁରି ଅଧିକ ଗୁରୁତ୍ତ୍ୱ ଦେଲେ ବହୁତ ଭଲ ହେବ କାହିଁକିନା ଭାରତ ଆମ ଭାରତକୁ ଛାଡ଼ି ବାହାର ଦେଶମାନଙ୍କରେ ଇଙ୍ଗଲିସରେ ହେଉ କିମ୍ବା ହିନ୍ଦିରେ ହେଉ କଥାବାର୍ତ୍ତା ହେଉଛନ୍ତି ଆମ ଭାରତରେ କ'ଣ ଓଡ଼ିଆରେ କଥାବାର୍ତ୍ତା ହେଉଛନ୍ତି ବା ଓଡ଼ିଆରେ କଳାକାର ମାନଙ୍କୁ ଅଧିକ ଗୁରୁତ୍ତ୍ୱ ଦେଉଛନ୍ତି ବାହାର ଦେଶରେ ସେ ସେ ସବୁ ସୁବିଧା ନାହିଁ କି ଅଧିକ କଳାକାରମାନଙ୍କୁ ଗୁରୁତ୍ତ୍ୱ ଦିଆଯାଉନି ଯେମିତିକି ହିନ୍ଦି ହିନ୍ଦି ଗୀତ କି ହିନ୍ଦି ଗୀତକୁ ନେଇ ନାଚ କରିବା କି ଯାହା ବି ହେଉ ସବୁ ମାନେ ଭାରତରୁ ବାହାର ଦେଶମାନଙ୍କରେ ସବୁ ଅଧିକ ଗୁରୁତ୍ତ୍ୱ ଦିଆଯାଉଛି କିନ୍ତୁ ଭାରତରେ ଆମର କ'ଣ କଳାକାରମାନଙ୍କୁ ଓଡ଼ିଆରେ ଗୀତ ହେଉ କି ଓଡ଼ିଆ ଗୀତକୁ ନେଇ ନାଚ ହେଉ ଯାହା ହୋ ଅଧିକ ଗୁରୁତ୍ତ୍ୱ ଦିଆଗଲେ ବହୁତ ଭଲ ହୁଅନ୍ତା